ଯେବେ ଆମ ମାନଙ୍କ ଜନ୍ମ ହେଇଥିଲା ସେ ଟାଇମ୍ରେ ଆମ ଆଉ ତାରେ ହିନ୍ଦୁ ମୁସଲିମ ମ ଯୁଦ୍ଧ ହେଇଥିଲା ସେ ଆମ ମା' ବାପା ସେ ସେସବୁ ଏବେ ଆମମାନଙ୍କୁ ବଡ଼ ହେଲା ପରେ ସେମାନେ କୁହନ୍ତି ସେଇଟା ଆମମାନେ ଜାୁଛନ୍ତି ଏଇନା ବି ସେ ସବୁ ଚାଲୁଛି ପ୍ଳାଣ୍ଟର ବି ପ୍ଳାଣ୍ଟରେ ବି ସବୁ କେତେ ୟୁଦ ହେଲା ପରେ ସେ କେତେ ବମ୍ ବ୍ଲାଷ୍ଟ ସବୁ ହେଇଥିଲା ଆଉ ତାକୁ ଆଉ ମାନେ ଏଇନା ବି ମନେ ପକାଇ ଗୋଟେ ଇତିହାସ ଭାବରେ ମୁଁ ଜାଣୁଛି